ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ଖେଳ ଖେଳାଯାଏ ଖେଳ ଖେଳିବା ପାଇଁ ଖୁସି ମଧ୍ୟ ହୁଅନ୍ତି ତେବେ ଖେଳାଳି ମଧ୍ୟ ଅଛନ୍ତି ତେବେ ଖେଳ ଖେଳ ମଧ୍ୟ ଖେଳନ୍ତି ଯେପରିକି ଖୁସି ଯେପରିକି କୁସ୍ତି ହକି କ୍ରିକେଟ

ଓ ଏମିତି କେତେ ଖେଳ ଖେଳନ୍ତି ଖେଳ ମନୋରଞ୍ଜନର ଗୋଟିଏ ମାଧ୍ୟମ ଖେଳ ଦ୍ୱାରା ଲୋକମାନେ ଏକାଠି ହୋଇ ମଧ୍ୟ ରହନ୍ତି ଖେଳ ଖେଳିବା ଯେତିକି ଆବଶ୍ୟକ ବୋଲି ସେମାନେ ଭାବନ୍ତି ଖେଳରେ ଜିତିବାକୁ ସେମାନେ ସେମାନେ ଏତେ ଏତେ ଅସୁବିଧା ବୋଲି ଭାବ ନଥାନ୍ତି